ହଁ ହଁ ହଁ ହଁ ସେମ୍ତି ଲାଗିଛି କିରି କେନୁ କହୁଥିଲେ କି ଓଃ ହଁ ହଁ ଚିକେନ୍ ନେବେ ଏଇ ଆମ ଦେଶୀ କୁକୁଡ଼ା ବି ରଖ୍ସୁଁ ବ୍ରୟଲର୍ ବି ରଖ୍ସୁଁ ଲେୟର୍ ବି ରଖ୍ସୁଁ ମଟନ୍ ବି ରଖିଥିସୁଁ ଇଟା ଆମର ବ୍ରୟଲର୍ଟା ହେଉଛେଁ ଦୁଇଶହ ଟଙ୍କା ଆଉ ଦେଶୀ କୁକୁଡ଼ାଟା ହେଉଛେଁ ପାଞ୍ଚଶହ ଟଙ୍କା ଆଉ ଆଠଶହ ଟଙ୍କା

ଓ ଚିକେନ୍ କେତେ ଯାଇଥାନ୍ତା କି ଆପଣଙ୍କର କି ହୁଁ ହୁଁ କ୍ୱିଣ୍ଟାଲ୍ ଯାଇ ଟିକେନ୍ ନେବେ ଦୁଇଶହ ଟଙ୍କା ଲାଗ୍ବା ଦୁଇଶହ ଟଙ୍କା ଲାଗ୍ବା ହେ ହେ ନାଇଁ ହେଇପାରେ ଆଜ୍ଞା ମ୍ୟାଡ଼ାମ୍ ଇ ଦେଢ଼ଶହ ଟଙ୍କାରେ ନାଇଁ ହେଇପାରେ କାହିଁକି ବି ଆମ ଦୁକାନ୍ରେ ଲେବର୍ ଲାଗୁଛି ତା' ପଛରେ ଲାଇନ୍ ଅଛି ଆପଣଙ୍କର କ୍ୱିଣ୍ଟାଲ୍ଟେ କାଟିଲା ବେଳକୁ ଜୁଡ଼େ ଲେବର୍ ଦରକାର୍ ପଡ଼ୁଛି ତ ସେଥିର୍ଲାଗି ହେ ହେନ୍ତା ରେଟ୍ ଲାଗ୍ସି ତାପରେ ଆପଣ ଯେନୁ ଚିକେନ୍ ଦେଢ଼ଶହ ଟଙ୍କାରେ କହୁଛନ୍ ନା ଆମରି ପାଖରୁ ଯାଉଛି ସେ ଗାଡ଼ି ଗୁଡ଼ା ମାନେ ଆପଣଙ୍କର ସେନେ ହେଲା ଏଇଟା ପାଣି ପଣା ମିଶିକି ଆପଣଙ୍କୁ ଠକି ଦେବେ ବୁଝିଲେ କି ନାଇଁ ନାଇଁ ଆଜ୍ଞା ନାଇଁ ନାଇଁ ହେଇପାରେ ମ୍ୟାଡ଼ାମ୍ ବୁଝିଲେ କି ନାଇଁ ନାଇଁ ହେଇପାରେ କାହିଁ ଲାଗିକି ଜୁଡ଼େ ଜୁଡ଼େ ଲେବର୍ ମାନେ କାମ୍ କରୁଛନ୍ ତାପରେ ସେ ଇଲେକ୍ଟ୍ରିକ୍ ବିଲ୍ ଅଛେ ସବୁ ଅଛେ ସେଥିର୍ଲାଗି ହେତ୍କି ଟଙ୍କାରେ ତ ଦେଢ଼ଶହ ଟଙ୍କାରେ ତ ବିଲ୍କୁଲ୍ ଦେଇନାଇଁ ହୁଏ ବୁଝିଲେ ନାଇଁ ନାଇଁ ଆମର୍ ଦୁକାନ୍କେ ସବୁବେଳେ କାହିଁକି ଭିଡ଼ ହଉଛନ୍ କି ଆମର୍ ଦୁକାନ୍ରେ ଆମର୍ ଭଲ୍ ସଫାସୁତରା ସାମାନ୍ ମିଲ୍ସି ବୁଝିଲେ କି ନାଇଁ ଅତି କେଚ୍କେଚା କରି କି ନାଇଁ ଦିଏଁ ସେଥିର୍ଲାଗି ଆମ ଦୁକାନ୍ ଭଲ୍ ଚାଲ୍ଛି ବୁଝିଲେ କି ମେନ୍ କଥା ହେଉଛି କ'ଣ ମେନ୍ କଥା ହେଉଛି ନାଇଁ ନାଇଁ ଦୁଇଶହ ଟଙ୍କାରେ ତ ଆଉ ଦଶଟଙ୍କା କାଟି ଦେବି ଏକା ବୁଝିଲେ କି ଶହେ ଟଙ୍କା ଦେଖନ୍ତୁ ମ୍ୟାଡ଼ାମ୍ ଆପଣଙ୍କର ମାଂସ କେନ୍ ଆପଣ ଘରେ କଟା ହବା କି ଆମର ଏଇ ଦୁକାନ୍ରୁ ଆପଣ ନେଇକି ଯିବେ ବୋଲେ ଦେଖନ୍ତୁ ଆପଣ ଯଦି ସେନ ଯଦି ଇନ ଯଦି କାଟିଲେ ମୋତେ ଦୁଇ ଲୋକ୍କୁ ଡାକ୍ବାକେ ପଡ଼୍ବା ବୁଝିଲେ କି ନାଇଁ ଆପଣଙ୍କୁ ଟାଇମ୍ ଲାଗି ଦେବାର ହେଲେ ଜୁଡ଼େ ଲେବର୍ ଦରକାର୍ ପଡ଼୍ବା ସେଥିଲାଗି ହଁ ସେ ଯେତେ କଲେ ହେଲେ ବି କିନ୍ତୁ ଦୁଇ ଲୁକ୍ ତ ମୋତେ କାଟିବାର୍ ଲାଗି କାହାକୁ ପଇସା ଦେବାକୁ ପଡ଼ିବ ବୁଝିଲେ କି ନାଇଁ ସେଥିର୍ଲାଗି ଆମେ ସେଦିନ ବିହାମାନେ ବି ବହୁତ୍ଟେ ପଡ଼ୁଛି ବୁଝିଲେକି ନାଇଁ ଆର୍ କାଁ ବୋଇଲେ ନାଇଁ ନାଇଁ ଦେବାର୍ ଲାଗି ତ ଚେଷ୍ଟା କରିମୁଁ ହେଲେ କଥା ହେଲା ଏଇଟା ଯେ ତମେ ହେତେ ଟଙ୍କାରେ ତ ବିଲ୍କୁଲ୍ ନାଇଁ ଦେଇହୁଏ ବୁଝିଲେ କି ନାଇଁ ଠିକ୍ ରେଟ୍ ନାଇଁ ନାଇଁ ଦଶ ଟଙ୍କାରୁ ଅଧିକା ନାଇଁ କାଟିବି ମ୍ୟାଡ଼ାମ୍ ଆପଣ କେଉଁଠୁ ନିକେ ଆମେ ଗାଡ଼ି ଭଡ଼ା କରି କି ଯିବୁଁ ବୁଝିଲେ କି ନାଇଁ ଆପଣଙ୍କ ନିକେ ସବୁ ସାମାନ୍ ପହଞ୍ଚେଇ ଦେମୁ ବୁଝିଲେ କି ନାଇଁ ସେଥିର୍ଲାଗି ଶହେ ଅଶୀ ଟଙ୍କା ନାଇଁ ହେଇପାରେ ମ୍ୟାଡ଼ାମ୍ ବହୁତ୍ କାଟି ଦେଲନ୍ ଆପଣ୍ ବୁଝିଲେ କି ନାଇଁ ଶହେ ଅଶୀ ନାଇଁ ହୋଇପାରେ ହଁ ଠିକ୍ ଅଛି ସେମାନେ ଆର୍ କାଣା ଆପଣଙ୍କୁ ଦରକାର ଥିଲା ଠିକ୍ ଅଛି ଆଜ୍ଞା ଆପଣଙ୍କୁ ଶହେ ଅଶୀ ଟଙ୍କା ଲେଖାଁ ଦେବାଲି ମଟନ୍ ମଟନ୍ କି ଦେଶୀ କୁକୁଡ଼ା ଦରକାର ଅଛି କି ନାଇଁ ଦେଶୀ କୁକୁଡ଼ା ବି ଭଲ୍ ରେଟ୍ ଲଗାମା ବୁଝିଲେ କି ପାଞ୍ଚଶହ ଟଙ୍କା ଲେଖାଁ ପଡ଼ୁଛି ବୁଝିଲେ କି ନାଇଁ ସାଢ଼େ ଚାରିଶହ ଟଙ୍କା ଲେଖାଁ ଲଗେଁଇ ଦେବାଁ ଆପଣଙ୍କୁ ଦେଶୀ କୁକୁଡ଼ା ସେଟା ଡୁପ୍ଲିକେଟ୍ଟା ଦେଉଛନ୍ ମ୍ୟାଡ଼ାମ୍ ସେଟା ଡୁପ୍ଲିକେଟ୍ଟା ଦେଉଛନ୍ ବୁଝିଲେ କି ନାଇଁ ଏଇଟା ନାଇଁ ନାଇଁ ଡୁପ୍ଲିକେଟ୍ଟା ଦେଉଛନ୍ ଆପଣ କିଛି ପେମେଣ୍ଟ କରି ଦିଅନ୍ତୁ ଭଲ୍ ରେଟ୍ ଲଗାମା ବୁଝିଲେ କି ନାଇଁ ଆର୍ ଆପଣ ଆସୁନ୍ ଦୁକାନ୍ କାହାକୁ ଗୋଟେ ପଠେଇ ଦିଅନ୍ତୁ ବୁଝିଲେ କି ନାଇଁ କଥାବାର୍ତ୍ତା ଲାଗ୍ବେ ପେମେଣ୍ଟଟା କରିଦେବେ ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି ହଁ ଠିକ୍ ଅଛି ମ୍ୟାଡ଼ାମ୍ ରଖୁଛି